ହ୍ୟାଲୋ ଆପଣ ମା' ମଙ୍ଗଳା ଟ୍ରାଭେଲର୍ସରୁ କହୁଛନ୍ତି କି ମୁଁ ପ୍ରଜ୍ଞା ପରମିତା ପରିଡ଼ା ଭୁବନରୁ କହୁଛି ମୋର ବାପା ମା' ଓ ଭାଇ ଭଉଣୀଙ୍କ ସହିତ ମୋର ଜନ୍ମସ୍ଥାନ ଭୁବନ ଯିବାକୁ ଚାହୁଁଛି ଆମେ ଭୁବନେଶ୍ୱରରୁ ବାହାରିବା ଆପଣଙ୍କ ଗାଡ଼ି ଫାଙ୍କା ହେବକି ଯିବା ପାଇଁ